ମନୁଷ୍ୟ ଜୀବନ କଳା ହେଉଛି ଏକ ନିତ୍ୟାନ୍ତ ଆବଶ୍ୟକ ମଣିଷ ଯେତେବେଳେ ବିରକ୍ତି ହୁଏ ସେତେବଳେ ସେ ମନରଞ୍ଜନ ପାଇଁ କଳାକୁ ନିଜର ନିଜକୁ ଅତି ଗୁରୁତ୍ଵ ଦିଏ ବିଶେଷ କରି ମୁଁ ଛଉ ନୃତ୍ୟକୁ ବେଶୀ ପସନ୍ଦ୍ କରେ କାରଣ ପିଲାଟି ଦିନୁ ମୁଁ ଛଉ ନୃତ୍ୟରେ ଭାଗ ନେଇଥିଲି ବହୁ ନୂତନ ନୂତନ ଜାଗାକୁ ମଧ୍ୟ ମୁଁ ଛଉ ନୃତ୍ୟ କରିବାକୁ ମଧ୍ୟ ଯାଇଥିଲି ମୋର ଛଉ ନୃତ୍ୟରେ ମୁଗ୍ଧ ହୋଇ ଲୋକମାନେ ମୋତେ ପ୍ରାଇଜ୍ ବି ବହୁତ ଦେଇଥିଲେ ତା ସଙ୍ଗେସଙ୍ଗେ ମୋର ଛଉ ନୃତ୍ୟରେ ମୋର ପ୍ଲସ୍ଟୁରେ ମୁଁ ପ୍ରିନ୍ସିପ୍ଯାଲ୍ ପାଖରୁ ସାର୍ଟିଫିକେଟ୍ ମଧ୍ୟ ପାଇଥିଲି ଏହା ଦ୍ଵାରା ମୁଁ ପରେ ଭୁବନେଶ୍ଵର ମଧ୍ୟ ଯାଇଥିଲି ଭୁବନେଶ୍ଵରରେ ମଧ୍ୟ ମୋର ଛଉ ନୃତ୍ୟରେ ମୁଗ୍ଧ ହୋଇ

ଛଉ ନୃତ୍ୟରେ ମୁଗ୍ଧ ହୋଇ ମୋତେ ପ୍ରାଇଜ୍ ମଧ୍ୟ ସେଇଠି ମିଳିଥିଲା ମୋର ଏହି ଛଉ ନୃତ୍ୟ ପାଇଁ ମୁଁ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛି